ଆମ ଅଞ୍ଚଳରେ ଆଖପାଖରେ ସ୍ୱଚ୍ଛ ରଖିବାକୁ ହେଲେ ଆମେ କିଛି ଜିନିଷ ବ୍ୟବହାର କରିବାକୁ ପଡ଼ିବ ଯେଉଁଟାକି ଆମେ ଗୋଟିଏ ଡଷ୍ଟବିନ୍ ନେବା ସେଥିରେ ଆମ ଆଖପାଖରେ ଯେତେ ଅଳିଆ ଆବର୍ଜନା ଆମେ ସ୍ୱଚ୍ଛ ପରିଚ୍ଛନ୍ନତା କରୁ ସେଇ ଅଳିଆ ଆବର୍ଜନା ଗୁଡ଼ିକ

ଡଷ୍ଟବିନ୍ରେ ଭରିିକି ଅନ୍ୟ ଆଡ଼କୁ ଫିଙ୍ଗିବା ଯେଉଁଟାକି ମଇଳା ଆବର୍ଜନା ପଲିଥିନ୍ ସବୁ ଆମେ ଆମ ଆଖପାଖରେ ପକାଇବା ନାହିଁ କହିଁକିନା ଅଳିଆ ଆବର୍ଜନା ମଇଳାଟା ପଡ଼ିଲେ ବୃଦ୍ଧା କିମ୍ବା ବୃଦ୍ଧା ମଣିଷ କିମ୍ବା ଶିଶୁ ଖାଇଦେବେ କିମ୍ବା ସେଇଟା ଛୁଇଁଲେ ରୋଗ ହୋଇଥାଏ ସେଥିପାଇଁ ଆମେ ସବୁବେଳେ ସ୍ୱଚ୍ଛ ରହିବା ଉଚିତ୍ ସେଥିପାଇଁ ଆମେ ଡଷ୍ଟବିନ୍ରେ ନେଇ ସବୁ ଅଳିଆ ଆବର୍ଜନାକୁ ଭରିବା